ପୌରପାଳିକା ହେଉଛି ଆମର ଓଡ଼ିଶା ପୌରପାଳିକା ଦ୍ୱାରା ଆମର ଅନେକଙ୍କ ଦେହ ଅସୁସ୍ଥରୁ ସୁସ୍ଥ ହେଇଥାଉଛି ଯାହା କି ମ୍ୟୁନିସିପାଲିଟି କୁହନ୍ତି ମ୍ୟୁନିସିପାଲିଟି ଆମମାନଙ୍କର ଦେଶର ଗୋଟିଏ ମାନେ ସ୍ୱାସ୍ଥ୍ୟଜନକ ଲୋକମାନେ ରହନ୍ତି ଯେଉଁଟାକି ଆମର ଦେଶର ଅନେକ ଆମର ରାଜ୍ୟର ଆମ ସାହିରେ ଆମ ପଡ଼ିଶାରେ ଅନେକ ସାରା ଯେଉଁଟାକି ଆବର୍ଜନାଯାକ ରୁହେ ସେ ସେସବୁକୁ ତାଙ୍କେ ଗୋଟାଇ ନେଇ ସବୁ କ୍ଲିନ୍ କରନ୍ତି ଫିର୍ ଆମର ସାହି ସାହି ମଝିରେ ଅନେକ ଯାକ ଲାଇଟ୍ ନ ଥିବାରୁ ଲାଇଟ୍ ନ ଥିବାରୁ ତାଙ୍କେ ଯାକ ଲାଗାଇଥାନ୍ତି ପାର୍କ୍ ସବୁ ବନାଇଥାଆନ୍ତି ଫିର୍ ସବୁ ରାସ୍ତାଘାଟ ସବୁ କ୍ଲିନ୍ କରିଥାଆନ୍ତି ଯାହା ଦ୍ୱାରା କି ଯେ ଅନେକଠାରେ ଯାହାକି ଆବର୍ଜନା ରହେ ମାଛି ସବୁ ହୋଇଥାଏ କିନ୍ତୁ ଆମର ମ୍ୟୁନିସିପାଲିଟି କ'ଣ କରନ୍ତି ସେ ସବୁକୁ କ୍ଲିନ୍ କରାଇ ଆମ ଦେଶକୁ ରକ୍ଷା କରନ୍ତି ଫିର୍ ଆମ ଦେଶର ରକ୍ଷା କରନ୍ତି ଫିର୍ ଆମର ସ୍ୱାସ୍ଥ୍ୟ ମଧ୍ୟ ତା ସହିତ ସୁସ୍ଥ ହୋଇଥାଏ କାହା ଦ୍ୱାରା ମ୍ୟୁନିସିପାଲିଟି ଦ୍ୱାରା ଆମର ଦେହ ସୁସ୍ଥ ହୋଇଥାଏ ସେଇଥିପାଇଁ ଆମ ଦେଶକୁ କୁହନ୍ତି ପୌରପାଳିକା ଆମର ପଞ୍ଚାୟତ ପୌରପାଳିକା ଥିବା ଦରକାର ଆମର ଦେଶ ଆମର ଘର ଆମର ପଡ଼ିଛି ସେ ସବୁ କ୍ଲିନ୍ ରହିବାର ନିହାତି ଆବଶ୍ୟକ